ହଁ ଦେଶର ଚାକିରି ସମସ୍ୟା କହିଲେ ଆଗୁରୁ ଯୋଉ ମାନେ ଆମର ଅଛନ୍ତି ଶିକ୍ଷକ ହଉ ବା କୌଣସି ଅଫିସିଆଲ୍ ଚାକିରି ହଉ ସେମାନେ ଯାହାଙ୍କର ବାପା ଦାଦା ଭାଇ ଚାକିରି କରିଛନ୍ତି ସେଇ ମାନେ ହିଁ ପାଉଛନ୍ତି ଟିଚର୍ର ପୁଅ ଟିଚର୍ ହେଉଛି ପୋଷ୍ଟ୍ ଅଫିସ୍ର ପୁଅ ପୋଷ୍ଟ୍ ଅଫିସ୍ରେ ପାଉଛି ଡାକ୍ତର ପୁଅ ଡାକ୍ତର ହେଉଛି କିନ୍ତୁ ବହୁତ୍ ଯୁବକ ଯୁବତୀ ମାନେ ପାଠ ପଢ଼ି ଚାକିରି ପାଉନାହାନ୍ତିନି ଶହେରୁ ଟେନ୍ ପର୍ସେଣ୍ଟ ଅତି ଶିକ୍ଷିତ ପିଲା ହିଁ ପାଉଛନ୍ତି ଆଉ ବାକି ଚାକିରି ପାଉନାହାନ୍ତିନି ସେମାନେ ଏଣେସେଣେ ଚାକିରି ପାଇଁ ଆପ୍ଳାଏ ମଧ୍ୟ କରୁଛନ୍ତି ଚେଷ୍ଟା କରୁଛନ୍ତି କିନ୍ତୁ ଚାକିରି ମିଳୁ ନାହିଁ ସେଇମାନଙ୍କୁ ଚାକିରି ମିଳୁଛି ଯେଉଁମାନେ ଯାହାଙ୍କର ଦାଦା ଭାଇ ବାପା ଚାକିରି କରିଛନ୍ତି ସେଇମାନଙ୍କର ଚାକିରି ହିଁ